ମୁଁ ଟ୍ରେନ୍ରେ ପୁରୀ ପୁରୀ ପର୍ଯ୍ୟନ୍ତ ଯାତ୍ରା କରିଥିଲି ଟ୍ରେନ୍ ଟ୍ରେନ୍ର କଣ୍ଡିସନ୍ ଭଲଥିଲା ବଗି ବି ଭଲଥିଲା ସିଟ୍ ବି ଭଲଥିଲା ଲାଟ୍ରିନ୍ ବାଥ୍ ରୁମ୍ ସବୁ ଭଲଥିଲା ଟ୍ରେନ୍ର ଟ୍ରେନ୍ର ଷ୍ଟେସନ୍ରେ ରେଲୱେ ଷ୍ଟେସନ୍ ବି ଭଲଥିଲା ପ୍ଲାଟଫର୍ମ୍ ବି ଭଲଥିଲା ଟ୍ରେନ୍ର ଟ୍ରାକ୍ ବି ଭଲଥିଲା ସବୁ ଦେଖୁଥିଲି ଇଞ୍ଜିନ୍ ବି ଭଲଥିଲା ବଗି ବି ବଡ଼ ବଡ଼ ବଗି ଥିଲା ବହୁତ ସିଟ୍ ଭଲଥିଲା ଟ୍ରେନ୍ରେ ଯାତ୍ରା କଲି ମଧ୍ୟ ବହୁତ ଭଲ ଲାଗିଲା ବହୁତ ଖୁସି ଲାଗିଲା ଟ୍ରେନ୍ରେ ମୁଁ ଯାତ୍ରା କଲି ଟ୍ରେନ୍ ଟ୍ରେନ୍ର ବହୁତ କିନ୍ତୁ ଜାମ୍ ଥିଲା ଟ୍ରେନ୍ରେ ଲୋକାଲ୍ ଟ୍ରେନ୍ରେ ବହୁତ ଜାମ୍ ରହୁଥିଲା ସେଥିପାଇଁ ବହୁତ ଜାମ୍ରେ ବସିବାକୁ ପଡୁଥିଲା ତେଣୁ ଟ୍ରେନ୍ରେ ବହୁତ ଖୁସି ଲାଗିଲା ଯାତ୍ରା କରିବାରୁ ଟ୍ରେନ୍ର କଣ୍ଡିସନ୍ ସବୁ ଠିକ୍ ଥିଲା ଟ୍ରେନ୍ ଇଞ୍ଜିନ୍ଫିଞ୍ଜିନ୍ ଟ୍ରେନ୍ ଟ୍ରାକ୍ ସବୁ ଠିକ୍ଠାକ୍ ଥିଲା ଟ୍ରେନ୍ ଲୋକୋ ପାଇଲଟ୍ ବି ଯିଏ ଥିଲେ ସେ ସବୁ ଭଲ ଭଲଥିଲେ ଟ୍ରେନ୍ରେ ଖାଇବା ପିଇବା ବି ଭଲଥିଲା ଟ୍ରେନ୍ରେ ଯେଉଁ ଚା ଦିଅନ୍ତି ସେ ବି ସବୁ ଭଲଥିଲା ଖାଇବା ପିଇବା ସବୁ ଭଲ ଟ୍ରେନ୍ରେ ଲାଟ୍ରିନ୍ ବାଥ୍ ରୁମ୍ ବି ଯିବା ପାଇଁ ଭଲ ଗାଧେଇବା ପାଇଁ ଭାରି ସୁବିଧା ଥିଲା ଲାଟ୍ରିନ୍ ଯିବା ପାଇଁ ସୁବିଧା ଥିଲା ବାଥ୍ ରୁମ୍ ଯିବା ପାଇଁ ବି ସୁବିଧା ଥିଲା କିଛି କେଉଁଥିରେ ଅସନା ହେଇନଥିଲା ଟ୍ରେନ୍ରେ ସବୁ ଭଲଥିଲା ଚୋରି ଆଗରୁ ଚୋରି ଟ୍ରେନ୍ରେ ଚୋରୀଫୋରି ହୁଏ ଏବେ ବି ଚୋରିଫୋରି ହେଉନି ଟ୍ରେନ୍ରେ ସବୁ ସୁବିଧା ଅଛି ଟ୍ରେନ୍ରେ ପୋଲିସ୍ ବି ଅଛନ୍ତି ଚୋରିଫୋରି ହେଲେ ସାଙ୍ଗେ ସାଙ୍ଗେ ଆସିକି ଚୋରକୁ ଧରିଦେଉଛନ୍ତି ୟେ କରିଦେଉ ସବୁ ଭଲ ଅଛି ଟ୍ରେନ୍ରେ